ହ୍ୟାଲୋ ଆକାଶ ଭାଇନା କହୁଛନ୍ତି ତ ଆପଣ ମାଛ ଆପଣଙ୍କର ଗୋଟେ ମାଛ ଗୋଦାମ୍ ଅଛି ମୁଁ ଶୁଣିଛି ନାଁ ମୁଁ ଶୁଣିଲି ତ ମୁଁ ଆମର ମଧ୍ୟାହ୍ନ ଭୋଜନ ପାଇଁ ମାଛ ଅର୍ଡ଼ର୍ କରିବାର ଥିଲା ସେଥିପାଇଁ ଫୋନ୍ କରିଥିଲି ଆପଣଙ୍କ ପାଖରେ କେଉଁ କେଉଁ ମାଛର ଭେରାଇଟି ଅଛି ମୋତେ କୁହନ୍ତୁ ଭାକୁର କେତେ ରେଟ୍ ଅଛି ଏଇନା ଇଲିଶି ରୋହିର ରେଟ୍ କେତେ ଅଛି ଆମକୁ ଭଲ ମାଛ ଫ୍ରେସ୍ ମାଛ ଦରକାର ଥିଲା ଆପଣ କେମିତି ପଠାଇପାରିବେ ନା ମୁଁ ନିଜେ ଯାଇକି ଫ୍ରେସ୍ ମାଛ ଆପଣଙ୍କ ପଛରେ ଆପଣଙ୍କ ପାଖରେ ମାଛ ଓ କେତେ ୱେଟ୍ର ମାଛ ଅଛି ମୁଁ ନିଜେ ଦେଖିଲେ ନା ତାକୁ ମାଛ ଆଣିବି ମଞ୍ଜିବାଲା ମାଛ ନା ମଞ୍ଜି ନଥିବା ମାଛ ରଖିଛନ୍ତି ଚିଙ୍ଗୁଡ଼ି ମାଛର ରେଟ୍ କେତେ ଅଛି ଆମର ଆଠ ଜଣ ଫ୍ୟାମିଲି ପାଇଁ ଦରକାର ଥିଲା ମାଛ ସେଇଥିପାଇଁକା ମୁଁ ପଚାରୁଥିଲି କେତେ ମଧ୍ୟାହ୍ନ ଭୋଜନ ପାଇଁ ମାଛ ଦରକାର ତା'ହେଲେ କେତେବେଳକୁ ଯିବାକୁ ପଡ଼ିବ ଆପଣ ପଠେଇ ପାରିବେ କି ମାଛ ନାଇଁ ଡେଲିଭରୀ ଫ୍ରି ଡେଲିଭରୀ ନା ପଇସା ଚାର୍ଜ୍ କିଛି ଲାଗୁଛି ସେମାନେ ଭଲ ମାଛ ଆଣିବେ କି ନାଇଁ ସେଇଟା ବି ଆମେ ଦେଖିବୁ ନା ଆପଣ କେତେ ସମୟ ଯାଏଁକେ ଦୋକାନ ଖୋଲିକି ରହିବେ ମୋର କାମ ସାରିକି ମୁଁ ଯାଇପାରିବି କି ଆପଣଙ୍କ ପାଖକୁ ଯେ ମୋର ଫ୍ରେସ୍ ମାଛ ନଗଦ ମାଛ ଦରକାର ଥିଲା ଆଉ ଆପଣ ଆଉ କିଛି ଭଲ ମାଛ ରଖିଛନ୍ତି କି ଚାନ୍ଦି ତ କେତେ ପ୍ରକାର ଚାନ୍ଦି ଅଛି ଆପଣଙ୍କ ପାଖରେ କେଉଁ ଚାନ୍ଦି ଅଛି ଜିଅନ୍ତା ମାଛ ରଖୁନାହାନ୍ତି କି ମୋର ଜିଅନ୍ତା ମାଛ ଦରକାର ଥିଲା ନା ଜିଅନ୍ତା ମାଛ ରେଟ୍ କେତେ ଅଛି ଆପଣ ବରଫ ଦେଇକି କେମିକାଲ୍ ଦେଇକି କିଛି ମାଛ ରଖୁନାହାନ୍ତି ତ ହଉ ମୋର ଦୁଇ କେ ଜି ଆଣିବାର ଅଛି ମୁଁ ହଉ ମୁଁ ଏବେ ବାହାରୁଛି ଆପଣଙ୍କଠୁ ମାଛ ଆଣିବା ପାଇଁ ଆଜ୍ଞା ରହିଲି ତା'ହେଲେ